ଆମର ଏହି ଅଞ୍ଚଳରେ ଅଧିକାଂଶ ଲୋକର ମୃତ୍ୟୁ ହେଇଥାଉଛି କାରଣ ଯେହେତୁ ଆମ୍ବୁଲାନ୍ସ ର ବ୍ୟବସ୍ଥା ଟିକେ ଢିଲା ହେଇଯାଉଛି ତ ଆମ୍ବୁଲାନ୍ସ ଆସିବା ଟାଇମ୍ରେ କିଛି ଲୋକ ଙ୍କର ମୃତ୍ୟୁ ହେଇଯାଉଛି ନହେଲେ ଆମ୍ବୁଲାନ୍ସ ଆସିବା ଆସିଲା ପରେ ସେ ଡାକ୍ଟରଖାନାରେ ପହଞ୍ଚିଲା ବେଳେ ଡକ୍ଟରଙ୍କର ଆବେଦନ ଠିକ୍ ଠାକ୍ ନଥାଉଛି ତ ଡକ୍ଟରମାନେ ବି ଠିକ୍ ଠାକ୍ ରେ ନଥାଉଛନ୍ତି ଆସିଲା ବେଳେ ଲୋକମାନଙ୍କର ପ୍ରାୟ ମୃତ୍ୟୁ ହେଇଯାଉଛି ଓ ଔଷଧର ବି ବନ୍ଦୋବସ୍ତ ଟିକେ ଢିଲା ରହିଯାଉଛି ଔଷଧ ଦେଲା ବେଳେ ବି କିଛି ଲେଟ୍ ହେଇଯାଉଛି ନହେଲେ ତ କିଛି ଅନାଦର ଔଷଧ ଦେଇଦେଲେ ସେମାନଙ୍କର ମୃତ୍ୟୁର ଆବେଦନ ହେଇଯାଉଛି ତ ଶିଶୁ ସଂଖ୍ୟା ବି ପ୍ରାୟ ମରିଯାଉଛନ୍ତି ମୃତ୍ୟୁ ହେଇଯାଉଛି ଶିଶୁ ସଂଖ୍ୟାଙ୍କର ଯେହେତୁ ଭେଣ୍ଟିଲେସନ ଆଇ ସି ୟୁ ଏହିପରି ବ୍ୟବସ୍ଥା ଟିକେ କମ୍ ରହୁଛି ସେଥିପାଇଁ ଶିଶୁମାନଙ୍କ ବି ଅଧିକାଂଶ ମୃତ୍ୟୁର କାରଣ ହେଉଛନ୍ତି